ମୁଁ ପ୍ରଥମଥର ଭୁବନେଶ୍ୱର ଯାଇଥିଲି ସେଟାକାରେ ପହଞ୍ଚିବା ପରେ ଟ୍ରେନ୍ରୁ ଓଲ୍ହେଇବା ପରେ ସେଟା ଜଣେ କ୍ୟାବ୍ଙ୍କର ସାହାଯ୍ୟରେ ମୁଁ ସବୁ ଜାଗା ସ ମୁଁ ଦେଖିପାରିଲି ଯେଉଁଟାକୁ ମୁଁ ଅଜାଣତରେ ସେଇଟାକୁ ପହଞ୍ଚିଥିଲି ଯେ ଯେଉଁଟା ମୁଁ ଜାଣିପାରିବି କିମ୍ବା ନାହିଁ ସେ ବିଷୟରେ ସେ କ୍ୟାବ୍ ଗାଡ଼ି ଆମକୁ ସବୁ ବୁଲେଇ ସମସ୍ତଙ୍କୁ ସମସ୍ତଙ୍କ ସମସ୍ତଙ୍କଠାରେ ଜାଗାଗୁଡ଼ାକ ଦେଖାଇଲେ ଏବଂ ବହୁତ କିଛି ଜିନିଷ ଦେଖେଇଲେ ଯାହା ଧନ୍ୟବାଦ ଦେ ଚାହୁଁଅଛି ସେଭଳିଆ ବ୍ୟକ୍ତି ହିଁ ସମସ୍ତଙ୍କ ମିଳଉ ଯୋଉଟାକି ସମସ୍ତଙ୍କଠାରେ ସେ ନିଜସ୍ଵ ଦେଖେଇବେ ନିଜର ତାଙ୍କର ନିଜସ୍ୱ ଭାବି ମୋତେ ଏତେ ସବୁ ଜାଗାଗୁଡ଼ା ଦେଖାଇଲେ ବହୁତ ଆଶ୍ଚର୍ଯ୍ୟଜନକ ଯେଉଁଟିକି ମୁଁ ସେ ଜାଗାରେ ନୂଆଁ ଥିଲି ସେଇ ନୂଆ ଜାଗାରେ ସେ କ୍ୟାବ୍ ନେଇକି ମତେ ସମସ୍ତ ଜିନିଷପତ୍ର ଦେଖାଇଲେ ସବୁ ବୁଲାବୁଲି କାର୍ଯ୍ୟ ମଧ୍ୟତ କଲେ ଯେଉଁଟାକି ଖୁସିର ବିଷୟ ଯେ ଅଡ଼ଜାଣତରେ ଯାଇଥିବା ସ୍ଥାନରେ ମୋତେ ଏତେ ସବୁ ବ୍ୟବସ୍ଥା ମିଳିପାରୁଛି ସେଇଟା ହିଁ ସବୁଠାରୁ ବଡ଼ ଖୁସି ଖବର ଯେଉଁଟାକି ଆମମାନଙ୍କର ପାଇଁ ଭୁବନେଶ୍ୱର ନୂଆ ହୋଇଥିଲେ ମଧ୍ୟ କେଫ୍ ସାଇଜ୍ରେ ଆମେ ବହୁତ ସ୍ଥାନରେ ବୁଲାବୁଲି କରିପାରୁଛେ ଏବଂ ଖୁସିରେ ଫେରସ୍ତ ମଧ୍ୟ ହୋଇପାରୁଛେ ସେଇଟା ହିଁ ବହୁତ ବଡ଼ କଥା